ଆମେ ସାତ ନମ୍ବର ଇଏରୁ ଆମେ ଚାରା ଆଣିଚୁ

ସାତ୍ ନମ୍ବରରେ ଆମର ନର୍ସରୀ ଅଛି ଫୁଲ ଗଛ ଅନେକ ପ୍ରକାରର ଆମ୍ବ ଗଛ ନଡ଼ିଆ ଗଛ ସବୁ ପ୍ରକାର ଚାରା ମିଳେ ଆମେ ସେଠରୁ ଆଣିଥାଉଁ କିନ୍ତୁ ଚାରା ଲଗାଇବା ଆଗରୁ ଧର ସାମାନ୍ୟ ଆମେ ଗୋଟେ ନଡ଼ିଆ ଗଛ ଲଗୋଉଛୁ ତାକୁ ଆଗରେ ଗାତ ଖୋଳି ଦେଉଛୁ ଗାତ ଖୋଳିକିନା ସେଥିରେ ଆମେ ପତର ଫତର ଯାହା ହେଉଛୁ ଆଗେ ମାଟି ସେଠି ଗାତ ଭିତରେ ରଖିକିନା ନିଆଁରେ ଆମେ ପୋଡ଼େଇ ଦେଉଛୁ ସେ ଗାତ ଭିତରେ ଯାହା ଥିବ ପତର ଫତର ଯାହା ମଇଳା ଫଳା ଦେଇକିନା ଆମେ ପୋଡ଼େଇ ଦେଉଛୁ ତାପରେ ସେ ଗାତରେ ଆମେ ଫରେଟ ଟିକେ ଦେଉଛୁ ତା ପଛେ ସାର ପଟାସ୍ ଏସବୁ ମିଶେଇକିନା ଆମେ ସେଥିରେ ଦେଉଛୁ ଦେଇକିନା ପରେ ଆମେ ଟିକେ ଆଉ ଥରେ ମାଟି ପକେଇଦେଇକିନା ତାର ପାଣି ପକୋଉଛୁ ପାଣି ପକେଇଲା ପରେ ଆମେ ସେ ନଡ଼ିଆ ଗଛକୁ ଆମେ ରୋପଣ କରୁଛୁ ରୋପଣ କଲା ପରେ ତା ପଛେ ଧୀରେ ଧୀରେ ସେଠି ଆମେ ପାଣି ଦେଉଛୁ ହଁ ତା ପଛେ ଫୁଲ ଗଛ ଫୁଲ ଚାରା ବି ଆମେ ଆଣିକିନା ଚାରି ବାଟେ ବଗିଚାରେ ଲଗୋଉଛୁ ହଁ ଏ ଗେଣ୍ଡୁ ଫୁଲ ଗୋଲାପ ଫୁଲ ହଁ ସେବତୀ ଫୁଲ ହଁ ଅନ୍ୟାନ୍ୟ ଫୁଲ ଅଛି ମାତ୍ର ଗେଣ୍ଡୁ ଫୁଲ ସେବତୀ ଫୁଲ ଏସବୁ ଆମେ ଗୋଲାପ ଫୁଲ ଏଇଟା ବେଶୀ ପସନ୍ଦ ସେ ବଗିଚାରେ ଥିଲେ ସୁନ୍ଦର ଲାଗୁଛି ସେ ଫୁଲ ଗଛରେ ଆମେ ଗୋବର ସାର ଆମେ ୟୁଜ୍ କରୁଛୁ ରସାୟନିକ ସାର ଆମେ କମ୍ ୟୁଜ୍ କରୁଛୁ ସେଥିରେ ଆମେ ଜୈବିକ ସାରରେ ଆମେ ସେ ଫୁଲ ଗଛ ଗୁଡ଼ିକ ଆମେ ଭଲ ଭାବରେ ଲଗେଇକିନା ସେଥିରେ ଆମେ ପାଣି ଦେଉଛୁ ପାଣି ଦେଲେ ସେ ଫୁଲ ବି ଭଲ ସୁନ୍ଦର ଫୁଟୁଛି ଲୋକମାନେ ଦେଖି ବି ସେମାନେ ଗେଣ୍ଡୁ ଫଲ ବି କିଣିକିନା ନଉଛନ୍ତି ଅର୍କେଲ ଆମେ ଅର୍କେଲରେ ବିକ୍ରି ବି କରିଥାଉ ହଁ ସେଇଟା ଆମେ କେଜି ଗୋଟେ କେଜି ଫୁଲକୁ ଆମେ ଶହେ ଟଙ୍କାରେ ବିକୁଛୁ ଗେଣ୍ଡୁ ଫୁଲ ହଁ ହଁ ସେ ବଡ଼ ବଡ଼ ସାଇଜର ଗେଣ୍ଡୁ ଫୁଲ ଆମେ ସବୁ ବିକୁଛୁ

ସେଇଟା ଭଲ ଲାଭ ହେଉଛି ଏଁ ଏମିତିକ ଆମେ ସେ ପ୍ରୋସେସରେ ଆମେ ସେଇ ଗଛ ଗୁଡ଼ିକ ଲଗେଇଥାଉ ଆଉ ତାର ଆମେ ଭଲ ସେବା ଯତ୍ନ ବି କରିକିନା ଆମେ ଲଗେଇକିନା ତାର ଯତ୍ନ ଆଦି ଆମେ କରିଥିବାରୁ ଆମକୁ ସେ ଗେଣ୍ଡୁ ଫୁଲରେ ଗୋଲାପ ଫୁଲରେ ଦୁଇ ଟଙ୍କା ଆମେ ମିଳୁଛି ଆମେ ସେଥିରେ ଲାଭକୃତ ହେଉଛୁ